ମୁଁ ସାତ୍ ପଢ଼ି ଥିଲି ରାନ୍ଧି ଥିଲି ପେହେଲା ସିମେଇ କରି ଥିଲି ଯେ ମତେ ଭଲ୍ ଲାଗି ଥିଲା ଏଁ ସମସ୍ତେ ଖାଇଥିଲେ ଭଲ ଲାଗିଥିଲା ବୋଲି ଋଷି କି ଥିଲି ରୋଷେଇ କରିଥିଲି ମୁଁ ସବୁ କହିଲେ ଭଲ୍ ଲାଗୁଛି ବୋଲି ସେଥିଲାଗି ମତେ ଉତ୍ସାହିତ ଲାଗି ଥିଲା ମୁଁ ସାତ କ୍ଲାସ୍ ପଢ଼ି କି ହେଲା ମୁଁ କେବେ ରାନ୍ଧି ଯେ ସେଇଟା ମୋର ଯେ ଭଲ୍ ଲାଗି ଥିଲା ଆମ ଘରେ ସମସ୍ତେ ଖାଇ କରି ଆମ ଘରେ ତୁ କେ ଭଲ୍ ଭଲ୍ ଥିଲେ ଆଉ ମୁଇ ପହେଲା ସେଇଟା ଶିଖି ଥିଲି ବୋଲେ ବୋଲେ ଏନ୍ତା ଭଲ୍ ଲାଗିଲା ଯେ ରାନ୍ଧିବ ଆଉ ସେତିକି ମୁଇଁ ହି ରାନ୍ଧି ଥିଲି ଆଉ ତା'ପରେ ସେ ଦିନ ସମସ୍ତେ ଖାଇଥିଲେ ଆଉ ଭଲ୍ ଲାଗିଲା ବୋଲି ମୁଁ ଶିଖିଲି ଭଲ୍ ହେଲା ମତେ ସାବାସ୍ ମିଲ୍ସି